ଟମାଟୋ ଗଛ ବଞ୍ଚିବା କଷ୍ଟକର ଅତ୍ୟଧିକ ଗ୍ରୀଷ୍ମ ହେଲେ ଗଛଟା କ'ଣ ନା ପୋଡ଼ିଯାଏ ଝାଉଁଳିଯାଏ ତ ସେଥିପାଇଁ ଖରାରୁ ତାକୁ ରକ୍ଷା କରିବା ପାଇଁ ଭାଡ଼ି ଟାଇପ୍ର ମାନେ କାଠ ଯୋଡ଼ିକି ଉପରେ ନଡ଼ା ହେଉ ବା ଡାଳ ପତ୍ର ଯାହାବି ହେଉ କରିକି ଗଛକୁ କେମିତି ଖରାରୁ ବଞ୍ଚାଇବା ପାଇଁ ସେସବୁ ବ୍ୟବସ୍ଥା କରୁ ଆଉ ତାକୁ ମାନେ ଯେତିକି ପରିମାଣର ଜଳ ଦରକାର ଖରାଦିନ ଅଧିକରୁ ହେଲେ ତ ଗଛ ଝାଉଁଳି ଯିବ ପଡ଼ିଯିବ ନା ସେଥିପାଇଁ ତାକୁ ଯେତିକି ଦରକାର ଜଳର ପରିମାଣ ଆମେ ଆବଶ୍ୟକ ଅନୁଯାୟୀ ସକାଳେ ଆଉ ସନ୍ଧ୍ୟାରେ ତାକୁ ଜଳ ଦିଆଯାଏ ତ ସେଥିପାଇଁ ଗଛ ବି ଟିକିଏ ବଞ୍ଚିକି ରହେ ଆଉ ଖରାରୁ ବି ମୁକ୍ତ ହୁଏ ଆଉ ଶୀତ ଦିନେ କ'ଣ ହୁଏ ନା ଗଛରେ ପୋକ ଲାଗିଯାଏ ତ ସେଥିପାଇଁକି ପିମ୍ପୁଡ଼ି ଫିମ୍ପୁଡ଼ି ବି ଯଦି ହୁଏ ତ ସେଥିପାଇଁ ଗାମାକ୍ସିନ୍ ଆଉ ପାଉଁଶ ଏସବୁ ଗଛର ମାନେ ତା'ର ମୂଳର ଚାରିପଟେ ଦେଉ ଆଉ ଗୋବର ଖତ ବି ମାନେ ଗଛ କେମିତି ବଢ଼ିବ ମାନେ ପୋକ ଜୋକ ସବୁ ମରିକି କେମିତି ଭଲ ହେବ ଆଉ ସେଇଟା କେମିତି ବଡ଼ ହୋଇକି ଭଲ ଫଳ ଦେବ ସେଥିପାଇଁ ଗୋବର ଖତ ବି ଆମେ ବ୍ୟବହାର କରିଥାଉ ଯେଉଁଥିପାଇଁକି ଶୀତଦିନେ ବି ଗଛ ବଞ୍ଚିଯାଏ ଆଉ ଖରାଦିନେ ବି ବଞ୍ଚିଯାଏ ଆଉ ଏମିତି ହୋଇକି ଟମାଟୋ ଗଛ ବହୁତ ଭଲହୁଏ